ମୋର ବହୁତ ଗୁଡ଼େ ଟିଭିରେ ଦେଉଥିବା ସିରିଏଲ୍ ଶୋ ଆଦି ପସନ୍ଦ ସେହିମଧ୍ୟରୁ ମୋର ସବୁଠୁ ପ୍ରିୟ ରହିଛି ରାଧାକୃଷ୍ଣ ମହାଭାରତ ଦେବୋ କେ ଦେବ ମହାଦେବ ଏହିଭଳି କେତେଗୁଡ଼ାଏ ସିରିଏଲ୍ ଆଉ ବର୍ତ୍ତମାନ ସମୟ ପାଇଁ ମୋତେ ସଞ୍ଜର ସଳିତା ସିରିଏଲ୍ ଟି ବହୁତ ଭଲ ଲାଗୁଛି ଏଇ ସିରିଏଲ୍ ଟି ମୋତେ ଭଲ ଲାଗିବାର କାରଣ ହେଉଛି ସେଥିରେ ଏକ ଅନ୍ଧ ପୁଅକୁ ଭଲପାଇ ଗୋଟେ ଗାଁଉଲି ଝିଅ ବାହା ହୋଇଛି ବାହାଘରଟି ତାଙ୍କର ପ୍ରେମ ବିବାହ ହୋଇଥିଲେ ମଧ୍ୟ ଖୋଜିକରି ହୋଇଥିବା ବିବାହ ଭଳି ସେ ଦୁଇଜଣ ବହୁତ ଖୁସିରେ ନିଜର ଜୀବନଯାପନ କରୁଥିଲେ କିନ୍ତୁ ହଠାତ୍ କିଛି ଘଟଣା ଆଉକିଛି କାରଣ ପାଇଁ ସେ ଝିଅଟି ନିଜର ଆଖି ତା ସ୍ୱାମୀଙ୍କୁ ଦେଇଦେଲା ଆଉ ଏବେ ସେ ନିଜେ ଅନ୍ଧ ଏବଂ ତା ସ୍ୱାମୀ ତା ନିଜ ଚକ୍ଷୁରେ ଦେଖିପାରୁଛି ସେ ଝିଅଟି ସମସ୍ତଙ୍କ କଥା ମାନିକି ଚାଲିଥାଏ ସମସ୍ତଙ୍କ ପାଇଁ ଯାହା ବି ହେଲେ କିଛି ନା କିଛି କରିଥାଏ ସମସ୍ତଙ୍କ ମନ ରଖି ସେ କାମ କରିଥାଏ ସେଥିପାଇଁ ମୋତେ ସେ ସିରିଏଲ୍ ଟି ବହୁତ ଭଲଲାଗେ